ମୁଁ ଯେଉଁ ସ୍କୁଲରେ ପାଠ ପଢ଼େ ସେଇଠି ବର୍ଷକୁ ଥରେ ଗୋଟିଏ ପ୍ରୋଗ୍ରାମଟେ ହୁଏ ସେଇଟା ହଉଛି ଆମର ଆନୁଆଲ ଡେ ବା ବାର୍ଷିକ ଉତ୍ସବ ସେଇଥିରେ ମୁଁ ଏବଂ ମୋର ସାଙ୍ଗସାଥି ମାନେ ସମସ୍ତେ ଭାଗ ନିଅନ୍ତି ଆଉ ସେଇ ବାର୍ଷିକ ଉତ୍ସବରେ ବହୁତ କିଛି ନାଚ ଗୀତ କ୍ରିଡ଼ା ବହୁତ କିଛି ଖେଳ କରାଯାଏ ଆଉ ସେଇଥିରେ ବହୁତ ଲୋକ ଭାଗ ନିଅନ୍ତି ସେଇଥି ମଧ୍ୟରୁ ମୁଁ ମୋର ନାଚ କମ୍ପଟିସନରେ ମୁଁ ଭାଗ ନେଇଥାଏ ଏବଂ ଯେତେବଳେ ଆମେ ସେଇଠି ଡ଼୍ୟାନ୍ସ କରୁ ବା ନାଚୁ ଆଉ ମୋ ସାଙ୍ଗ ସାଥି ଫେମିଲି ସମସ୍ତେ ଆସିଥାନ୍ତି ଆଉ ତାର ଗୋଟେ ମଜା ଅଲଗା ଆଉ ମୁଁ ଯେତେବେଳେ ଆମ ଷ୍ଟେଜରେ ଡ଼୍ୟାନ୍ସ କରେ ସେତେବେଳେ ବହୁତ ମଜା ଲାଗେ ଆଉ ମୁଁ ଯେତେବେଳେ କମ୍ପିଟିସନରେ ଭାଗ ନେଇକି ଡ଼୍ୟାନ୍ସ କରେ ମୁଁ ସବୁବେଳେ ଫାଷ୍ଟ ପ୍ରଥମ ନମ୍ବରରେ ଆସେ ଆଉ ମୋତେ ବହୁତ ଆନନ୍ଦ ଲାଗେ ଆଉ ମୋତେ ଡ଼୍ୟାନ୍ସ କରିବା ସହ ମୋତେ ବହୁତ କିଛି ଖେଳିବା ପାଇଁ ମଧ୍ୟ ବହୁତ ପସନ୍ଦ ଆସେ ଆଉ ମୁଁ ସବୁବେଳେ ଆମ ସ୍କୁଲରେ ଫାଷ୍ଟ ନମ୍ବର ରଖିଥାଏ ଆଉ ସ୍କୁଲର ସବୁ ଟିଚର ମୋତେ ସ୍ନେହ କରନ୍ତି ଯେହେତୁ ମୁଁ ଡ଼୍ୟାନ୍ସ ଭଲ କରେ ଆଉ ମୁଁ ଯେଉଁ ଜାଗାରେ ମଧ୍ୟ ଯାଏ ଟିକେ ନା ଟିକେ ଡ଼୍ୟାନ୍ସ ଶିଖିକି ପ୍ରାକ୍ଟିସ କରିକି ଡ଼୍ୟାନ୍ସ କରିବା ପାଇଁ ମୋତେ ବହୁତ ଭଲ ଲାଗେ ତେଣୁ ମୋତେ ସମସ୍ତେ କୁହନ୍ତି ଡ଼୍ୟାନ୍ସ ତୋର ବହୁତ ଭଲ ଲାଗେ ତେଣୁ ମୋତେ ଡ଼୍ୟାନ୍ସ କରିବା ପାଇଁ ବହୁତ ଭଲ ଲାଗେ ଆଉ ମୁଁ ଯେଉଁ ସ୍ଥାନରେ ମଧ୍ୟ ଯାଏ ସେହି ସ୍ଥାନରେ ସମସ୍ତଙ୍କୁ ସମସ୍ତଙ୍କର ମନ ଜିତିନିଏ ତ ଆଗକୁ ମଧ୍ୟ ବହୁତ ଡ଼୍ୟାନ୍ସ କମ୍ପିଟିସନ ହେଇଥାଉଚି ତ ମୁଁ ତାହିଁରେ ପାର୍ଟିସିପେଟ କରିକି ମୁଁ ତାହିଁରେ ପ୍ରଥମ ନମ୍ବର ରଖିଥାଉଚି ତ ମୋତେ ଡ଼୍ୟାନ୍ସଟା କରିବା ପାଇଁ ବହୁତ ଭଲଲାଗେ